ମୁଁ କ୍ଷୀତିଶ କହୁଥିଲି ଆ ମୁଁ ଫ୍ଲିପକାର୍ଟ୍ରୁ ଗୋଟେ କାଚ ଗ୍ଲାସ୍ ଅର୍ଡ଼ର କରିଥିଲି ସେ ଖରାପ ପ୍ୟାକିଂ ଯୋଗୁଁ ସେ ଡେଲିଭରି ହେଲା ପରେ ସେଟା ଭାଙ୍ଗି ଯାଇଛି ସେ ଭାଙ୍ଗିଯିବାରୁ ମୁଁ ସେଟା ରିଟର୍ଣ୍ଣ ମାରିଦେଇଛି ଆପଣଙ୍କ ଟିକେ ଆପଣ ଟିକେ ଆସିକି ପିଲା ପଠାଇକି ଆପଣ ଜିନିଷଟାକୁ ରିଟର୍ଣ୍ଣ ନିଅନ୍ତୁ ଏବଂ ମୋ ପଇସାଟାକୁ ଫେରସ୍ତ କରନ୍ତୁ ଆଉ ସେତିକି ଅନୁରୋଧ